ଓଡ଼ିଆ ଭାଷା ଅନ୍ୟ ଭାଷା ସହିତ ତୁଳନା କରାଯାଇ ନ ପାରେ କାରଣ ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ଏହି ଭାଷା ଅନ୍ୟ ଭାଷାଠାରୁ ପୁରା ସମ୍ପୂର୍ଣ୍ଣ ଭିନ୍ନ ଏବଂ ନିଆରା ଏ ଓଡ଼ିଆ ଭାଷାରେ ଆମେ ସବୁଠି ପରିଚିତ ଆମେ ଅନ୍ୟ ଜାଗାକୁ ଗଲେ ଅଲଗା ଭାଷା ବୁଝି ପାରୁନାହିଁ କିନ୍ତୁ ଏହି ଓଡ଼ିଆ ଭାଷାକୁ ଆମେ ଆପଣେଇଥାଉ ଏହି ଓଡ଼ିଆ ଭାଷାରେ ଆମର ଯେକୌଣସି ଅଫିସ ହେଉ ଯେକୌଣସି କାମ ହେଉ ବର୍ତ୍ତମାନ ତ ଆମେ ଓଡ଼ିଆ ଧାରାରେ ଚାଲିଛି ତେଣୁ ଆମେ ଓଡ଼ିଆ ଭାଷାକୁ ବେଶୀ ପସନ୍ଦ କରୁଛୁ